ଇନ୍ଡୋର ଗେମ୍ମାନଙ୍କ ମଧ୍ୟରୁ ମୋତେ କ୍ୟାରମ ଲୁଡୁ ଏବଂ ତାସ ଖେଳିବାକୁ ବହୁତ ଭଲ ଲାଗେ ଯାହାକି ଆମେ ଘରେ ଫାଙ୍କା ସମୟରେ ସାଙ୍ଗସାଥି ମିଶି ଏବଂ ପରିବାର ସହିତ ଆମେ ତାସ ଖେଳିଥାଉ ଏବଂ ଲୁଡୁ ମଧ୍ୟ ଖେଳିଥାଉ ଲୁଡୁ ଖେଳିବାକୁ ହେଲେ ଦୁଇଜଣ ତିନଜଣ ଚାରିଜଣ ମଧ୍ୟ ଆମେ ଲୁଡୁ ଖେଳିପାରିବା ଯାହାକି ଆମକୁ ଖେଳିବାକୁ ଆମକୁ ବହୁତ ଭଲ ଲାଗେ ତାପରେ କ୍ୟାରମ ଖେଳିବାକୁ ମଧ୍ୟ ଦୁଇଜଣ ଏବଂ ଚାରିଜଣ ମଧ୍ୟ ଖେଳିପାରିବେ ଯାହାକି ଆମ ଘରେ ଆମେ ଫାଙ୍କା ଟାଇମରେ ଆମେ ବସିକି ଖେଳୁ ଏବଂ ଆମକୁ ବହୁତ ଖୁସି ଲାଗେ ସମସ୍ତଙ୍କ ସହିତ ମିଶିକି ଘର ସମୟ ଘର ଲୋକଙ୍କମାନଙ୍କ ସହିତ ସମୟ ଅତିବାହିତ କରିଥାଉ ଯାହାକି ଆମକୁ ବହୁତ ଖୁସି ଲାଗେ ଏବଂ ବହୁତ ଆମେ ଖୁସି ହୋଇଥାଉ